ମୁଁ ଗେମ୍ ଖେଳିଥିବା ଖେଳିଥିବା ହେଉଛି କ୍ରିକେଟ୍ ମୋର ବହୁତ ପ୍ରସନ୍ଦ ହେଉଛି କ୍ରିକେଟ୍ କ୍ରିକେଟ୍ରେ ଆମେ ପ୍ରାୟ ଏଗାର ଜଣ ପିଲା ଯାଉ ଏଗାର ଜଣ ପିଲା ରାମରେ ଯାଉ ପୁଣି ଅନ୍ୟ ଟିମ୍ ସହ ଖେଳୁ ସେ ଗେମ୍ରେ ମୋତେ ବହୁତ ମଜା ଲାଗେ ମୋତେ ପରେ ସଖାଳେ ସନ୍ଧ୍ୟାରେ ଯଦିଓ କ୍ରିକେଟ୍ ଖେଳିବାକୁ ଭଲଲାଗେ ମୁଁ ମେନ୍ ବ୍ୟାଟ୍ସମ୍ୟାନ୍ ହେଇଥାଏ ଣି ବ୍ୟାଟ୍ସମ୍ୟନ୍ ବୋଲର କରେ ସେଇ ବୋଲର ଆଉଟ୍ ହେଲେ ମୋତେ ଏମିତି ବହୁତ ଖୁସି ଲାଗେ ଆଉ ଯେ ଖୁସି ଲାଗେ ତ ପୁଣି ଯେଉଁ ଫିଲ୍ଡର କ୍ୟାଚ୍ ଦେଲେ ପୁଣି ତାଳି ମାରିଲେ ସେ ଖୁସି ମୋତେ ଅଧିକ ଲାଗେ ଆଉ ଯେତେବେଳେ ଛକା ଚଉକା ଯାଏ ସେଇ ମୁହୂର୍ତ୍ତଟି ବହୁତ ମଧ୍ୟ ଆପଣଙ୍କୁ ଖୁସି ଲାଗିଥାଏ ଖୁସିରେ ଆମେ ଫେର୍ ପିଲାଙ୍କ ସହ ଫେର୍ ଯାଇକିରି ଫିଲ୍ଡିଙ୍ଗ କରୁ ଫିଲ୍ଡିଙ୍ଗ କଲା ପରେ ଆମେ ଜିତୁ ଜିତି ସାରିଲା ପରେ ମ୍ୟାଚ୍ ଜିତୁ ବା ହାରିଲାପରେ ଖେଳ ବହୁତ ମଜା ଲାଗେ ଭଲଲାଗେ ବୋଲିଂ ବ୍ୟାଟିଂ କରେ ବହୁତ ଏତେ ଭଲଲାଗେ କ୍ରିକେଟ୍ ଖେଳିଲେ ଦେହ ବହୁତ ମଜା ଲାଗିଥାଏ